ମୁଁ ଯେଉଁ ହେଡଫୋନ୍ଟି କିଣିଥିଲି ତା'ର ଖରାପ ଗୁଣକ ଗୁଣ ଗୁଡ଼ିକ ହେଉଛି ତାହା ଅଳ୍ପ ଦିନ ବ୍ୟବହାର କରିବା ପରେ ତାହା ଭାଙ୍ଗି ଯାଉଛି ଓ ଅଳ୍ପ ଚାର୍ଜ ମଧ୍ୟ ରହୁଛି ଏହାର ଦାମ୍ ବହୁତ ଅଧିକ ନେଇଥିଲା ଏହି କମ୍ପାନୀର ଏହି ହେଡଫୋନ୍ର ଯେଉଁ କମ୍ପାନୀ ସେହି କମ୍ପାନୀ ଆମ ନିକଟରେ ନଥିବାରୁ ତା'ର ମରାମତି ପାଇଁ ମୁଁ ବହୁତ ଅସୁବିଧା ଅନୁଭବ କରୁଛି